ମୁଁ ଆଜି ଆପଣମାନଙ୍କ ସହ ମୋ ଭାଇଙ୍କ ବାହାଘର କଥା କହିବାକୁ ଯାଉଛି ମୋତେ ଘରେ ବାହାଘର ହେଲେ ବହୁତ ଭଲ ଲାଗେ କାରଣ ବିଭିନ୍ନ ପ୍ରକାର ବନ୍ଧୁ ବାନ୍ଧବ ବାହାଘରରେ ଆସି ଆପଣଙ୍କ ଖୁସିରେ ଯୋଗ ଦେଇଥାନ୍ତି ଯେଉଁ ବନ୍ଧୁ ବାନ୍ଧବଙ୍କୁ ଦେଖିନଥିବେ ସେଇ ବନ୍ଧୁ ବାନ୍ଧବ ଆସି ବାହାଘର ଅତି ଆନନ୍ଦର ସହ ବାହାଘରରେ ଯୋଗ ଦେଇଥାନ୍ତି ବାହାଘରରେ ଯେତେ ଘୃଣା ଭାବ ଯେତେ ଇର୍ଷା ରହିଥିଲେ ବି ସମସ୍ତେ ସବୁ ଦୁଃଖକୁ ପଛରେ ପକାଇ ଆପଣଙ୍କ ଖୁସିରେ ସାମିଲ ହେବା ପାଇଁ ଘରକୁ ଆସିଥାଆନ୍ତି ସମସ୍ତେ ତାଙ୍କ ପୁରୁଣା ଦିନର ଅନୁଭୁତିକୁ ମନେ ପକାଇ ଯେମିତି ଘରେ ଜେଜେମାଆ କି ମାଆ ବଡ଼ ମାଆ ଏଇମାନେ ସମସ୍ତେ ମିଶି ବସି ତାଙ୍କ ପୁରୁଣା ଦିନର କଥାକୁ ମନେ ପକାଇ ବହୁତ ମଜାମସ୍ତି କରିଥାଆନ୍ତି ବାହାଘରରେ ସମସ୍ତେ ଭୋଜିଭାତରେ ସମାନ ଅଂଶଗ୍ରହଣ କରିଥାଆନ୍ତି ସମସ୍ତଙ୍କୁ ସମାନ ଭାବରେ ଦେଖାଯାଇଥାଏ ସମସ୍ତେ ସବୁ ଦୁଃଖ କଷ୍ଟକୁ ଭୁଲି ବରବଧୂକୁ ଆଶିର୍ବାଦ ଦେବା ପାଇଁ କା ଘରକୁ ଆସିଥାଆନ୍ତି ଏବଂ ମୋତେ ଆମ ଘରେ ବାହାଘର ହେଲେ ବହୁତ ଭଲ ଲାଗେ କାରଣ ମୋତେ ପରିବାର ବହୁତ ଭଲ ଲାଗେ ପରିବାର ଏକାଠି ହୋଇ ରହିଥିବାର ଦେଖି ମୋତେ ଭାରି ଭଲ ଲାଗେ ସେଥିପାଇଁ ମୁଁ ଆମ ଘରେ କୈାଣସି ପର୍ବପର୍ବାଣୀ ହେଉ କି ବାହାଘର ହେଉ ହେଲେ ମୋତେ ବହୁତ ମଜା ଲାଗେ ଏବଂ ସବୁ ବନ୍ଧୁ ବାନ୍ଧବଙ୍କର ସ୍ନେହ ମିଳିଥାଏ ବାହାଘରରେ ସମସ୍ତଙ୍କୁ ଏକାଠି ଦେଖିବାକୁ ମିଳିଥାଏ ସେଇଥିପାଇଁ ବାହାଘର ଆମ ଘରେ ବାହାଘର ହେଲେ ମୋତେ ଭାରି ଭଲ ଲାଗେ